ଯେତେବେଲେ ଆମର ଇଂଲିଶ୍ ଶାସନ ଆମ ଟୋଟାଲ୍ ଇଣ୍ଡିଆରେ ଆସିଥିଲେ ଆଉ ସେମାନେ ଆମକୁ ପୁରା କଣ୍ଟିନିୟସଲି ଦୁଇଶହ ବର୍ଷ ଖଣ୍ଡେ ଧରି ପୁରା ତାଙ୍କ ଅଣ୍ଡର୍ରେ ରଖିକି ସେମାନେ ଯେଉଁ ପ୍ରକାର ଆମ ଉପରେ ଅତ୍ୟାଚାର କରିକି ଯେତେ କିଛି ବି ନା ଫାଇନାନ୍ସିଆଲି ନା କେଉଁ କେଉଁ ଏରିଆରୁ ବି ନା କେଉଁ ଫଣ୍ଡ୍ରୁ ନା କେଉଁଠି ବି କିଛି ଆମକୁ ହେଲ୍ପ ମିଳିନଥିଲା ଆଉ ସେମାନେ ପୁରା ଆମକୁ ପୁରା ତାଙ୍କ ହାତ ମୁଠାରେ ରଖିକି ପୁରା ତାଙ୍କ କଣ୍ଟ୍ରୋଲ୍ରେ ସବୁବେଳେ ରଖିଥିଲେ ଆଉ ସେଥିପାଇଁ ଆମର ଗ୍ରେଟ୍ ଲିଡ଼ର୍ କେତେଜଣ ଯେଉଁ ତାଙ୍କ ନାକି ଆମର ମହାତ୍ମା ଗାନ୍ଧୀ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଯେତେ ଆଉ ଗୋପୋବନ୍ଧୁ ଦାସ ଏମାନେ ଯେତେଥିଲେ ସବୁ ସେମାନଙ୍କୁ ତାଙ୍କ ଟାଇମ୍ରେ ଯେତେବେଳେ ଆସିଲେ ସେମାନେ ଗୋଟେ ବୈଠକ କରିକି ସବୁ ଜିନିଷ୍କୁ ଗୋଟେ ଭଲ ବିଚାର କରିକି ସେମାନେ ଆମର ଦେଶଟାକୁ ବହୁତ ଆଗେଇ ନେଇକି ସ୍ଵାଧୀନ କରିଥିଲେ ଆଉ ସେଇଟା ଆମର ଯେତେବେଳେ ସ୍ଵାଧୀନ ସ୍ଵାଧୀନ ହବା ଆଗରୁ ଆମେ ବହୁତ ମତଲବ ଦୁର୍ନୀତି ବହୁତ ପ୍ରକାରର ଅସୁବିଧା ଇଏ ଦୁନିଆଁ ଜିନିଷ୍ ତାଙ୍କୁ ଦେଖିବାକିନା ଆମେ କିଛି କହିପାରୁଥିଲୁ ନା କାହାକୁ କିଛିନା କିଛି ବି ମତଲବ ଆମର ଇଏ ହଉ ହଉନଥିଲା ଆମେ ଯେଉଁଟା ଚାହୁଁଥିଲୁ ସେଇଟା ହଉନଥିଲା ସବୁ ତାଙ୍କ ସେମାନେ ଯେଉଁଟା ଚାହୁଁଥିଲେ ତାଙ୍କ ହିସାବରେ ସବୁ କିଛି ହଉଥିଲା ଆଉ ସେସବୁ ଜିନିଷ୍କୁ ସହି ସହି ଆମେ ବହୁତ ଦିନ ପରେ ଆମ ଦେଶଟା ଆଗେଇ ବଢ଼ିଲା ଆଉ ସେଥିପାଇଁ ଆମ ଭାରତବାସୀ ବି ବହୁତ ବହୁତ ଖୁସିରେ ସେଇ ଦିନଟାକୁ ଆମର ଯେଉଁଟା କହନ୍ତି କିି ଇଣ୍ଡିପେନ୍ଣ୍ଡେଣ୍ଟ୍ ଡେ ଆଉ ଜାନୁଆରୀ ଛବିଶି ଏସବୁ ଦିନକୁ ଭଲ ଇଏରେ ସେମାନେ ସେଲିବ୍ରେଟ୍ କରନ୍ତି ଆଉ ସେଇଟା ଆମର ବହୁତ ଖୁସିର ଦିନଟା ଆଉ ଯେଉଁ ଅଗଷ୍ଟ ପନ୍ଦର ଆଉ ଯେଉଁ କଲିଙ୍ଗ ଯୁଦ୍ଧ ବିଷୟରେ ବି ଯେଉଁ ପ୍ରକାର ହେଇଥିଲା ସେଥିପାଇଁ ବି ଆମେ ଇଏଥିଲୁ ପୁଣି ସେଥିରେ ବି ଆମର ବିଜୟ ଲାଭ ସବୁକିଛି ହେଇଥିଲା ଆଉ ସେସବୁ ଜିନିଷ୍ ପାଇଁ ଆମର ଯେତେ ସବୁ ବଡ଼ ବଡ଼ ଲିଡ଼ର୍ ଥିଲେ ଆଉ ପଲିଟିକ୍ସ ପାର୍ଟିବି ସେଥିରେ ଟିକେ ସପୋର୍ଟ୍ ଥିଲା ଆଉ ସେଇ ଟାଇମ୍ରେ କଂଗ୍ରେସ୍ବି ଆମର ଯେଉଁ ପାର୍ଟି ଥିଲା ସେଇ ଟାଇମ୍ରେ ସେ ଭଲ ଆମକୁ ସହଯୋଗ କରି ସବୁ କିିଛିରେ ଇଏ କରି ହେଲ୍ପ କରିକି ଆମ ଦେଶଟାକୁ ଆଗକୁ ବଢ଼େଇ ଚାଲିଲେ କଣ୍ଟିନ୍ୟୁ କଲେ ଆଉ ସବୁ ମତଲବ ସବୁ ସବୁ ଜାଗାରେ ଆମର ଦେଶଟା ବି ଆଗକୁ ବଢ଼ିଛି ଆଉ ଯଦି ସେମାନେ ଯଦି ଏ ଯଦି ଏ ଯାଇଏ ବି ଯଦି ଥାନ୍ତେ ଆମ ଦେଶଟା ଏ ଯାଇ ପୁରା ନଷ୍ଟ ହେଇକି ଆଉ ଶ୍ମାଶନ ହେଇବାରେ ବି ହେଇ ହେଇଥାନ୍ତା କିନ୍ତୁ ସେଇଟା ହେଇପାରିଲାନି କେବେ ଆଉ ସେଇଟା ଆମର ଭାରତବାସୀଙ୍କର ସବୁ ଲୋକଙ୍କର ଆମର ଯେତେ ଇଏ ସବୁ ଲୋକଙ୍କର ଗୋଟେ ଆଶା ଥିଲା କି ଯେ ଆମ ଦେଶଟା ଭଲ କି ଇଏ ହବ ଆଉ ଆଗକୁ ଭଲ କିି ଆମେ କେମିତି ଭଲ ଏଜୁକେସନ୍ ଦେଇପାରିବା ପିଲା ଛୁଆଙ୍କୁ କେମିତି ଆଗକୁ ପଢ଼େଇ ପାରିବା ସେମାନେ ଯେତେବେଳେ ଇଂଲିଶ୍ ଇଂରେଜ ମାନେ ସବୁ ଗଲା ପରେ ହିଁ ଆମ ଦେଶରେ ସବୁକିଛି ଠିକ୍ରେ ଠିକ୍ ଭାବରେ ସବୁକିଛି ଚାଲିଲା ଆଉ ଏବେ ଆମେ ଏବେ ଭଲ ପୋଜିସନ୍ରେ ଅଛୁ

ଆଉ ଆମର ଯେଉଁ କଳିଙ୍ଗ ଏକ ଶକ୍ତିଶାଳୀ ଓ ସ୍ଵାଧୀନ ରାଷ୍ଟ୍ର ଥିଲା କିନ୍ତୁ ଅଶୋକ ରାଜ୍ୟ ବିଶେଷ ଅଷ୍ଟମ ବର୍ଷରେ ଅର୍ଥିକ ଶ୍ରୀକୁ ଟୁ ସିକ୍ସ ୱାନ୍ରେ କଳିଙ୍ଗ ଆକ୍ରମଣ କରି ଜୟ ଲାଭ କରିଥିଲେ ତାଙ୍କର ଆମର ଯେଉଁ ଦେଓଦଶା ଶିଲାନୁ ଶାସନରେ କଳିଙ୍ଗ ଯୁଦ୍ଧର ରୋମାଞ୍ଚ କର ବିବଷିକା ବର୍ଣ୍ଣିତ ହେଇଛିି ହେଇଥିଲା ଆଉ ଆମର ଏଇ ଭିତ୍ତିରେ ଆମେ ତିଥି ଯେଉଁ ଟୁ ସିକ୍ସ ଟୁ ଆଉ ଥ୍ରୀ ସିକ୍ସି ୱାନ୍ରେ ଭାରତରେ କଳିଙ୍ଗର ଆମେ ବିଜୟ ଲାଭ କରିଥିଲୁ ଥ୍ୟାଙ୍କ୍ ୟୁ